ଅନ୍ୟମାନଙ୍କ ବଗିଚା ଦେଖିବା ଦ୍ଵାରା ମୋର ମୁଁ ଅନୁପ୍ରାଣିତ ହେଲି ଯେ ମୁଁ ନିଜର ଗୋଟିଏ ବଗିଚା କରିବି ସେଥିରେ କିଛି ଫୁଲ ଗଛ ଲଗାଇବି କିଛି ଫଳ ମଧ୍ୟ ଲଗାଇବି କିଛି ପରିବା ମଧ୍ୟ ଲଗାଇବି ସେଥିପାଇଁ ମୁଁ ଆସି ନିଜର ବଗିଚାଟି ଆରମ୍ଭ କଲି ସେଥିରେ ଜୈବିକ ଖତ ଦେଇ ଆମର ଫସଲ ସବୁ ଆରମ୍ଭ କଲି କିଛି ଫୁଲ ଫଳ ପନିପରିବା ଲଗାଇଲି ସେହି ଫୁଲ ଫଳ ପନିପରିବା ବେସ୍ ଭଲ ଭାବେ ଫସଲ ହେଲା ସେଥିପାଇଁ ମୋତେ ବହୁତ ଆଗ୍ରହ ମଧ୍ୟ ଲାଗିଲା ସେହି ପରିବା ଗୁଡ଼ିକ ବିଷମୁକ୍ତ ଥିଲା କାରଣ ସେଥିରେ ମୁଁ ଜୈବିକ ସାର ପ୍ରୟୋଗ କରିଥିଲି ସେଥିପାଇଁକା ସେ ଫଳ ଗୁଡ଼ିକ ଭଲ ଦେଖିବା ପାଇଁ ସୁନ୍ଦର ମଧ୍ୟ ଥିଲା ଅଧିକ ଦିନ ଫସଲ ମଧ୍ୟ ଫଳିଥିଲା ସେଥିଯୋଗୁଁ ବଗିଚାରେ ମୋର ଅଧିକ ଲାଭ ମଧ୍ୟ ହୋଇଥିଲା ମୁଁ ଏହା ଏଥି ଯୋଗୁଁ ମୁଁ ସବୁବେଳେ ବଗିଚାରେ ନିଜେ ପରିଶ୍ରମ କରି ଫସଲ କରେ ନିଜେ ଖାଏ ଅନ୍ୟକୁ ମଧ୍ୟ ଦିଏ କିଛି କିଛି ନିଜ ଦୋକାନରେ ମଧ୍ୟ ବିକ୍ରି କରେ